ସନ୍ଧେଇ ବା ସନ୍ଧ୍ୟା ଆଳତି ସାପ୍ତାହିକ ଆୟୋଜନ ଆଜ୍ଞା ଆମ ଗାଁରେ ହୋଇଥାଏ ସବୁଦିନ ଆଜ୍ଞା ଆମ ଗାଁରେ ସନ୍ଧ୍ୟା ଆଳତି ଆୟୋଜିତ ହୋଇଥାଏ ଯେଉଁ ସେତେବେଳେ ଯେଉଁ ବୁଢା ବୁଢ଼ୀ ଲୋକମାନେ ଥିଲେ ତାଙ୍କ ସମୟରୁ ଏହି ଯେଉଁ ସନ୍ଧ୍ୟା ବେଳେ ଆଳତି ହୋଇଥାଏ ଆମ ଗାଁରେ ଭାଗବତ ଘର ଅଛି ଏବଂ ମନ୍ଦିର ଅଛି ସେ ମନ୍ଦିରକୁ ଯାଇ ଆମ ଗାଁର ଲୋକମାନେ ସମସ୍ତେ ଆଳତି କରନ୍ତି ସନ୍ଧ୍ୟାବେଳେ ସନ୍ଧ୍ୟା ଛଅଟାରୁ ସାଢ଼େ ଛଅଟା ଅଧଘଣ୍ଟେ କାଳ ସମସ୍ତେ ଆଳତି କରନ୍ତି ଗୀତ ବୋଲାହୁଏ ଭାଗବତ ମଧ୍ୟ ପଢ଼ାହୁଏ ସେ ସମୟରେ ଗାଁର ସମସ୍ତଙ୍କ ଘରୁ ପ୍ରାୟତଃ ସମସ୍ତେ ଜଣେ ଜଣେ ଲୋକ ଯାଇ ସେଇଠି ବସନ୍ତି ଏବଂ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତି ଆମେ ତ କେତେବେଳେ ଭକ୍ତିରେ ବି ମୁଣ୍ଡିଆ ମରୁନେ ତ ସେ ଆମ ପୂର୍ବ ପୁରୁଷଙ୍କ କଥା ଅନୁସାରେ ଆମେ ସେତେବେଳଠୁ ବର୍ତ୍ତମାନ ମଧ୍ୟ ମୁଁ ଜାଣିବାରେ ମୁଁ ବି ତିନି ଚାରି ଥର ଗଲିଣି ଯାଇକି ସନ୍ଧ୍ୟା ବେଳେ ଛଅଟା ସାତଟାରୁ ସାଢ଼େ ଛଅଟା ସାତଟା ପ୍ରାୟତଃ ସେଇଠି ବସିକି ଭଗବାନଙ୍କୁ ଜପ କରାଯାଏ ଏବଂ ବହୁତ ଲୋକ ଗୀତ ଗାଆନ୍ତି ହରେ ରାମ ହରେ କୃଷ୍ଣ କରନ୍ତି ଭାଗବତ ମଧ୍ୟ ପଢ଼ାଯାଏ ଏବଂ ବହୁତ ପ୍ରକାର ପୂଜା ମଧ୍ୟ କରାଯାଏ ସବାଶେଷରେ ମାଳି ସେହି ଭିତରେ ଆସି ଆଳତି ଆଣି ଆମକୁ ଆଳତି ଦେଇଥାଏ ଏବଂ ଆମେ ସପ୍ତାହକ ଆଳତି ଏହିପରି ଭାବେ କରିଥାଉ